ଆମ ଗାଁରେ ତ ହସ୍ତଶିଳ୍ପ ବହୁତ ଅଛନ୍ତି ଯେଉଁମାନେ କି ହାତରେ ସିଲେଇ କରନ୍ତି ଲେ ପାପୋଛା ଏଁ ରୁଲ ବୁଣନ୍ତି ତା' ସହିତ କଣ୍ଢେଇ କଣ୍ଢେଇ ଏମିତି ବିଭିନ୍ନ ପ୍ରକାର ଜିନିଷ ହାତରେ ଏସବୁ ପ ଇଏ କରନ୍ତି ତାଙ୍କୁ ଶିଳ୍ପ ହସ୍ତଶିଳ୍ପ ବହୁତ ଭଲ ଲାଗେ ସିଏ ହାତରେ ବହୁତ ବିଭିନ୍ନ ଜିନିଷ ସିଲେଇ କରନ୍ତି ସାର୍ଟ୍ ପ୍ୟାଣ୍ଟ୍ ସାର୍ଟ୍ ଏମିତି ବିଭିନ୍ନ ସେଇଟୁ ପାପୋଛା ପାପୋଛା ସବୁ ଲୁଗାପଟା ଏମିତି ହାତରେ ସିଏ ସିଲେଇ କରନ୍ତି ଦୁଲ କରିକି ପ୍ରିପେୟାର୍ କରନ୍ତି ଯେଉଁ ପାପୋଛା ଗୁଡ଼ିକ ରୁଲରେ ହାସ୍ତ୍ୟରେ ଶିଳ୍ପ ହାସ୍ତଶିଳ୍ପ କରିକି ତ ଭଲ ଭାବରେ ଭ ମେନ୍ ଡିଜାଇନଂ କରିକି ତା' ବେପାର କରନ୍ତି କି ଡିଜାଇନ୍ କରନ୍ତି ଭଲ ବହୁତ ବି ଲାଷ୍ଟିଙ୍ଗ୍ କରେ ବହୁତ ଦିନ ଯାଏ ହସ୍ତଶିଳ୍ପ ଏଗୁରା କରିକି ବହୁତ ଭଲ ଲାଗେ ଆମ ଗାଁ ଲୋକଙ୍କୁ ହସ୍ତଶିଳ୍ପ ଏବଂ ଯେଉଁ ଅଗରବତି ବିଭିନ୍ନ ଜିନିଷ ତିଆରି କରନ୍ତି ସବୁ ବଡ଼ିଫଡ଼ି ପାରନ୍ତି ଏମିତି ବିଭିନ୍ନ ପ୍ରକାର ହସ୍ତଶିଳ୍ପୀ ଅଛନ୍ତି